ମୋ ଘରକୁ ଅତିଥିମାନେ ଆସିଲେ ମୁଁ ବହୁତ ଅତିଥି ସେବା କରିବାକୁ ବହୁତ ପସନ୍ଦ କରେ ଅତିଥିମାନଙ୍କ ପାଇଁ ବିଭିନ୍ନପ୍ରକାର ରାନ୍ଧନା ବି କରେ ଓ ଅନେକ ଜିନିଷ ତରକାରୀ ପନିର ଫନିର ସବୁ ମୋ ଅତିଥିମାନଙ୍କ ପାଇଁ କରେ ମୋ ପରିବାର ଭିତରେ ମୋ ସ୍ଵାମୀ ଚାହେଁ ଯେ କୌଣସି ଶାଗ ମୁଗ ହେରିକା ରୋଷେଇ କରିବା ପାଇଁ ମୋ ପିଲାମାନେ ଚାହାଁନ୍ତି ମାଛ ମାଂସ କରିବା ପାଇଁ ମୋ ଝିଅ ଚାହେଁ ଯେ ମୋର ବେଶୀ ମାଛ ମାଂସ ଏସବୁ ଖାଇବା ପାଇଁ ସେମାନଙ୍କ ପାଇଁ ମୁଁ ଠିକ୍ ସମୟ ଦେଇ ଠିକ୍ ଇଏ କରି ସେମାନଙ୍କୁ ରୋଷେଇ କରି ଦିଏ ସେମାନେ ଖାଇ ବହୁତ ଖୁସି ହୁଅନ୍ତି ଅତିଥିମାନେ ଆସିଲେ ଅତିଥିମାନଙ୍କୁ ବି ସେହି ରକମ ଠିକ୍ ସମ୍ମାନ ଦେଇ ସେମାନଙ୍କର ଯେଉଁ ରକମ ଅତିଥିର ସେବା କରିବା ପରି ସେହି ରକମ ସେବା ହିଁ ମୁଁ କରିବାକୁ ଚାହେଁ ସେମାନେ ଅତିଥି ମାନେ ମୋ ଖାଦ୍ୟ ଖାଇ ମୋ ଘରକୁ ଆସି ସେମାନେ ବହୁତ ଖୁସି ପାଆନ୍ତି ଅତିଥିମାନେ ଆସିଲେ ସେମାନେ ବହୁତ ସମ୍ମାନ କରନ୍ତି ମୋତେ ହିଁ ମୋତେ ବହୁତ ପସନ୍ଦ କରନ୍ତି ମୋ ପରିବାର ବି ବହୁତ ବି ଖୁସି ହୁଅନ୍ତି ଆଉ ପିଲାମାନେ ବି ବହୁତ ଖୁସି ହୁଅନ୍ତି